ନମସ୍କାର ମୁଁ ବିଶ୍ଵଜିତ ପରିଡ଼ା ମୁଁ ଜଗତସିଂପୁର ତିର୍ତୋଲ ରୁ କହୁଛଛି ମୋର ଗୋଟେ ହବି ଅଛି ମୋତେ ଦୌଡ଼ିବାକୁ ଭଲ ଲାଗେ ଏକ୍ସରସାଇଜ୍ କରିବାକୁ ଭଲ ଲାଗେ ତାଦେହରୁ ମଧ୍ୟ ମୋତେ ଦୌଡ଼ିବାକୁ ଭଲ ଲାଗେ ଦୌଡ଼ିବା ସମୟରେ ମୁଁ ବିଭିନ୍ନ ପ୍ରକାର ଜୋତା ବ୍ୟବହାର କରିଥାଏ ମୋତେ ଗୋଟେ କମ୍ ସବୁ ପ୍ରକାର ଜୋତା ମୁଁ ବ୍ୟବହାର କରେ କିନ୍ତୁ ଦୌଡ଼ିବା ସମୟରେ ମୁଁ ଗୋଟେ ପଟିକୁଲାର୍ ଜୋତା ବ୍ୟବହାର କରେ ଯାହାର କମ୍ପାନୀ ବା ବ୍ରାଣ୍ଡ ହେଉଛି ଜୋଡ଼ନ ଯାହାକି ବହୁତ ଭଲ ଜୋତା ହେଇଛି ଯାହାକି ଫ୍ଲେକ୍ସିିବୁଲ୍ ଥାଏ ଗୋଡ଼କୁ ଦୌଡ଼ିବା ସମୟରେ ଗୋଡ଼ ଝାଳେ ନାହିଁ ଆରାମସେ ଦୌଡ଼ି ହବ ବହୁତ ଫ୍ଲେକ୍ସିିବୁଲ୍ ହେଇଥାଏ ତେଣୁ ବହୁତ ସହଜରେ ଦୌଡ଼ିବାକୁ ମଧ୍ୟ ଭଲ ଲାଗିଥାଏ ଦୌଡ଼ିବା ଦ୍ୱାରା ଆମର ଶରୀରର ପ୍ରତିଦିନର ଆମର ଦେହ ଭଲ ରହେ ଶରୀର ଓଜନ କ୍ଷୟ କରେ ଏବଂ ମୋଟା ଶରୀର ଓଜନ କ୍ଷୟ କରେ ଏବଂ ସରୁ ଶରୀର ଓଜନ ଗ୍ରହଣ କରେ ଦୌଡ଼ିବା ବେଳେ ବା ମୁଁ କୌଣସି ଏକ୍ସରସାଇଜ୍ କରିବା ବେଳେ ମୁଁ ଗୋଟେ ପୋଷାକ ବ୍ୟବହାର କରେ ଏକ୍ସରସାଇଜ୍ ଡ୍ରେସ୍ ତାକୁ ମୁଁ କହିଥାଏ ଗୋଟେ ହାଫ୍ ପେଣ୍ଟ ଏବଂ ଗୋଟେ ହାତକଟା ଗଞ୍ଜି ପିନ୍ଧି ଏବଂ ଯେଉଁଠାରୁ ଗୋଟେ ପିନ୍ଧିଥାଏ ହାତରେ ରିଷ୍ଟ ୱାଚ୍ଟେ ଥାଏ ଏବଂ ଗୀତ ଶୁଣି ଶୁଣି ମୁଁ ଦୌଡ଼ିବାକୁ ଯାଇଥାଏ ମୁଁ ଦିନକୁ ମିନିମମ୍ ଦଶ କିଲୋମିଟର ଏବୋଭ୍ ଦୌଡ଼ିଥାଏ ଏବଂ ପୁଣି ଫେର୍ ଦଶ କିଲୋମିଟର ଆସିଥାଏ ଆସି ସେହି ବୁଟ୍ ବା ଜୋତାକୁ କାଢ଼ିଥାଏ ଏବଂ ଫେର୍ ସେଇ ପୁଣି ନର୍ମାଲ୍ ଏକ୍ସରସାଇଜ୍ ମଧ୍ୟ କରିଥାଏ ଯାହାଦ୍ୱାରା କିି ଆମ ଶରୀର ମଧ୍ୟ ଭଲ ରହେ ଏବଂ ନିଦ୍ରା ମଧ୍ୟ ରାତିରେ ଭଲ ହୁଏ ଆମକୁ ଆହୁରି ଫୁର୍ତ୍ତି ଲାଗେ ଦେହ ଫୁର୍ତ୍ତି ଲାଗେ ଏବଂ ଆମର ଶରୀର ବୃଦ୍ଧିି କରେ ପାଠ ପଢ଼ିବାରେ ମଧ୍ୟ ମନ ରହିଥାଏ ଏହାଦ୍ୱାରା ଆମକୁ ପ୍ରତିଦିନ ମଧ୍ୟ ସକାଳୁ ଦୌଡ଼ିବା ଉଚିତ ସକାଳ ଭୋରୁ ଛଅଟାରୁ ବା ସାଢ଼େ ଚାରିଟାରୁ ଉଠି ସାଢ଼େ ପାଞ୍ଚଟା ସାଢ଼େ ଛଅଟା ଯାଏଁ ଏକ୍ସରସାଇଜ୍ କରିବା ଭଲ ଭଲ ହୋଇଥାଏ ଏହାଦ୍ୱାରା ଆମ ଶରୀର ଭଲ ସୁସ୍ଥ ରହି